ହେଲୋ ଏଇଟା ମେଡିକାଲ୍ରେ ଲାଗିଛି କି ମେଡିକାଲ୍ରେ କ'ଣ କ'ଣ ଫ୍ୟାସିଲିଟି ଅଛି ମୁଁ ମୋର ଦେହର ଅସୁସ୍ଥ ପାଇଁ ମୁଁ ମେଡିକାଲ୍ ଯିବା ପାଇଁ ଚାହୁଁଛି କି ଆଉ ଜାଣିବାକୁ ଚାହୁଁଛି କି ତୁମ ମେଡିକାଲ୍ରେ କ'ଣ କ'ଣ ଫାସିଲିଟି ଅଛି ବୋଲି ମୁଁ ଜାଣିବାକୁ ଚାହୁଁଛି କି ତୁମ ମେଡିକାଲ୍ରେ କ'ଣ ଫ୍ରିରେ ବି ମେଡିସିନ୍ ମିଳିପାରିବ କି ନା ପଇସା ଦେଲେ ହିଁ ମିଳିବ ସବୁ ଫ୍ୟୀସିଲିଟି ସବୁ ଦିନ ପାଇଁ ଚାଲିଥିବ ନା ଆଉ ସରକାର ବଦଳି ହେଲେ ଆଉ ବନ୍ଦ ହୋଇଯିବ ଆଉ ମେଡିକାଲରେ ଜଏନ୍ ହେଲେ ପଇସା କ'ଣ ବାନ୍ଧିବାକୁ ପଡ଼ିବ ହଉ ତାହାଲେ ମୁଁ ଅସୁସ୍ଥ ଅଛି ତ ମୁଁ ଗଲେ ବେଡ୍ ଫେଡ୍ର ବ୍ୟବସ୍ଥା ହୋଇପାରିବ ତ ଆଉ ଖାଇବା କ'ଣ ଫ୍ରିରେ ମିଳିବ ନା କ'ଣ ଆମକୁ କିଣା କିଣି କରିବାକୁ ପଡ଼ିବ ହଉ ମୋତେ ବେଶୀ ଜର ହେଉଥିଲା ତ ସେଇଟା ପାଇଁ ତ ମେଡିକାଲ୍ରେ ଫ୍ୟାସିଲିଟି ଅଛି କି ନାଇଁ ବୋଲି ପଚାରି ବୁଝୁଥିଲି ହଁ ହଁ ତାହାଲେ ଆସିବି ନିଶ୍ଚୟ ଆସିବି ହଉ ତାହାଲେ ରଖୁଛି